ହଁ କୁହ ହଁ ହଁ ମନେ ପଡ଼ିଲା ଜଣ୍ଡିସ ର ଲକ୍ଷଣ ହେଲା ଯେତେବେଳେ ହେବ ଆପଣ ଖାଇବାକୁ ଇଚ୍ଛା ହେବନି ପରିଶ୍ରା ହଳଦିଆ ହେବ ପରିଶ୍ରା ଏବେ ହଳଦିଆ ହେବ ଆଉ ପେଟ କାମୁ ପେଟଟା ପୁରା ଟାଣିବ ଆପଣଙ୍କର ଆପଣ ଖରାକୁ କ'ଣ ବାହାରୁଛନ୍ତି କି ଖରାକୁ ଟିକେ ବେଶୀ ଯାନ୍ତୁନି ଆଖି ବି ହଳଦିଆ ପଡ଼ିଯିବ ଆପଣଙ୍କ ଆଖି ବି ହଳଦିଆ ପଡ଼ିଯିବ ଆପଣଙ୍କର ଏ ସବୁ ହେଉଛି ତାର ଲକ୍ଷଣ ଖାଇବା କହିଲେ ଆପଣ ଡକ୍ଟରଙ୍କ ପରାମର୍ଶ ତ ନେଇଥିଲେ ମେଡ଼ିସିନ ଯୋଉଁ ଖାଉଛନ୍ତି କଣ୍ଟିନିଉ କରନ୍ତୁ ହଁ ପାଞ୍ଚ କିଲ କରନ୍ତୁ ଖାଦ୍ୟ ଆପଣ ବେଶୀ ତେଲ ମସଲା ଯୁକ୍ତ ଖାଇବେନି ଖାଲି ସନ୍ତୁଳା ଖାଇବେ ଆଉ ପଇଢ଼ ପାଣି ପିବେ ପଇଢ଼ ପାଣି ପିବେ ଆଖୁ ରସ ଖାଇବେ ହଁ ପାଣି ହଁ ପାଣି ବି ପିବେ ସଫିସେଣ୍ଟ ଅହ ସାର୍ ଆପଣ କାଲି ଦିନ ଦଶଟା ବେଳେ ସାର୍ ରହିବେ ଆପଣ ଦଶଟାରେ ଆସନ୍ତୁ ହଁ ହଁ ହଁ କଣ୍ଟିନିଉ କରିବେ ତାପରେ ଆସିଲା ପରେ ସାର୍ ଦେଖିଲା ପରେ ଆଉ କ'ଣ ଲେଖିବାକୁ ହବ ସାର୍ କହି ଲେଖିଦେବେ

ତଣ୍ଟି ଶୁଖିଗଲା ପରେ ସଫିସେଣ୍ଟ ପାଣି ପିବେ ଆଉ ପଇଡ଼ ବି ପିବେ ଆଉ ପଇଡ଼ ପିବେ ସଫିସେଣ୍ଟ ପାଣି ପିବେ ଆଉ ପୁରା ତେଲ ମସଲା ଖାଦ୍ୟରୁ ଦୂରେଇକି ରହିବେ ହଁ ହଁ ମୁଣ୍ଡ ବିନ୍ଧା ବେଳେ ବେଳେ ହେଉଥିବ ହେଉଛି ଆଚ୍ଛା ହଁ ହଁ ଆଉ କ'ଣ ଅଧିକା ଲେଖିବାକୁ ହବ ସାର୍ ଲେଖିଦେଲେ ଆମେ ଦେବୁ

ହଁ ହଁ

ଦଶଟା ଦଶଟା